ଯଦି ଆମେ ସାଧାରଣତଃ ଗୋଟିଏ କଥା ଆମେ ବିଚାର କରିବା ଗୋଟିଏ ମଣିଷର ସ୍ୱାସ୍ଥ୍ୟ ଅବସ୍ଥାକୁ ଆମେ ଯଦି ଭଲରେ ରଖିପାରିବା ତାହେଲେ ଫାଷ୍ଟ କଥା ହେଲା ନିଜର ନିଜ ଉପରେ ଯତ୍ନ ରହିବା ଦରକାର ଲୋକଟି ଶିକ୍ଷିତ ହେବା ଦରକାର ଶିକ୍ଷା ନିହାତି ଭାବରେ ଦରକାର ଶିକ୍ଷା ଯଦି ଥିବ ସେ ତା'ର ନିଜ ଦେହକୁ ନିଜ ଯତ୍ନ ନେଇପାରିବ ଆଉ ଗୋଟିଏ ଜିନିଷ ହେଉଛି କୃଷି କୃଷି ମାଧ୍ୟମରେ ଆମ ଦେହକୁ ବହୁତ ପ୍ରକାର ଯତ୍ନ ନେଇପାରିବା କାହିଁକିନା ଆମେ ଯଦି ସାଧାରଣତଃ ନିଜେ ଚାଷ କରି ସେଥିରୁ ବିନା ସାର ବିଷୟରେ ଚାଷ କରି ପନିପରିବା ଅମଳ କରିବା ତାହେଲେ ଏହା ମଧ୍ୟ ଆମ ଦେହ ପାଇଁ ହିତକର ହୋଇଥାଏ ସେଠି ଏହି ଜିନିଷ ଗୁଡ଼ିକ ଯଦି ଆମେ ଖାଇବା ତାହେଲେ ଆମର ସ୍ୱାସ୍ଥ୍ୟ ସେବା ବହୁତ ଭଲ ରହିବ ଆଉ ବିଜ୍ଞାନ ମଧ୍ୟ ଆମ ସ୍ୱାସ୍ଥ୍ୟ ସେବାକୁ ବହୁତ ଉନ୍ନତି ଉନ୍ନତି ଆଡ଼କୁ ନେଇଛି ଯେମିତି ଯେତେ ପ୍ରକାର ସବୁ ନୂଆ ନୂଆ ଜିନିଷ ଆମକୁ ବିଜ୍ଞାନ ଦେଖାଉଛି ଅତି ସହଜରେ କେମିତି କୌଣସି ଜିନିଷ ଗୋଟିଏ ତିଆରି କରି ହେବ ତାହା ଆମକୁ ବିଜ୍ଞାନ ବାଟ ଦେଖାଇଥାଏ